ଆମେ ଜାଣିଛେ ଯେ ଓଡ଼ିଶା ଗୋଟେ କୃଷି ପ୍ରଧାନ ରାଜ୍ୟଟିଏ ତ ଏଠି ସମସ୍ତେ ଲୋକମାନେ ସାଧାରଣତଃ ଚାଷ ଉପରେ ନିର୍ଭର କରିଥାନ୍ତି ତ ସେ ହିସାବରେ ଦେଖିବାକୁ ଗଲେ ମୁଁ ମଧ୍ୟ ଗୋଟିଏ କୃଷିଟିଏ ମୋର ଚାଷ ନ କଲେ କାମ ହୁଏନି ତ ମୁଁ ମୋର ଫସଲକୁ ସାଧାରଣତଃ ବିକ୍ରୀ କରିବା ପାଇଁ କିଛି ଆମେ ସାଧାରଣତଃ ଏଇ ବଜାରମାନଙ୍କରେ ନେଇକି ପ୍ରଥମେ ପ୍ରଥମେ ବିକ୍ରୀ କରୁ କିନ୍ତୁ ଯଦି ମୋର ସାଧାରଣତଃ କ'ଣ ହୁଏ ଯଦି ମୋର ଆୟ ଯଦି ଅଧିକା ଦରକାର ପଡ଼ିଥାଏ ତେବେ ମୁଁ କ'ଣ କରେ ନ ସାଧାରଣତଃ ଅନ୍ୟ ରାଜ୍ୟକୁ ନେଇକରି ତାକୁ କିଭଳି ଭାବରେ ରପ୍ତାନି କରିବି ସେଥିପ୍ରତି ମୁଁ ଦୃଷ୍ଟି ଦିଏ ତ ସେହି ଦୃଷ୍ଟିରୁ ଯଦି ଦେଖିବି ମୁଁ ସାଧାରଣତଃ ଏବେ ସାଧାରଣତଃ ବହୁତ କିଛି ସୁବିଧା ସୁଯୋଗ ଆମେ ଦେଖିବାକୁ ପାଉଛେ ଯେଉଁ ଭଳିକି ଆମେ ଅନଲାଇନ୍ ମାଧ୍ୟମରେ ଏବେ ବିକ୍ରୀ କରିପାରୁଛେ ତ ଏହି ଦୃଷ୍ଟିରୁ ମୁଁ ମୁଁ ଫୋନ୍ର ବ୍ୟବହାର ନେଇଛି ତାପରେ ଯେହେତୁ ମୁଁ ଜଣେ ଚାଷିଟେ କିଛି ଜାଣିନି ତ ସେଥିପାଇଁ ମୁଁ ଅନ୍ୟ ଲୋକର ସାହାଯ୍ୟ ମଧ୍ୟ ନେଇଥାଏ ଯେହେତୁ ମୋର ପାଠ ପଢ଼ା ବେଶୀ ନୁହେଁ ଦଶମ ଫେଲ୍ ତ ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ମୁଁ ସାଧାରଣତଃ ମୋର ପୁଅକୁ ମୋର ଝିଅକୁ ଏଥିପ୍ରତି ସେମାନଙ୍କୁ କିଭଳି ଭାବରେ ୟାକୁ ବିକ୍ରୀ କରିବେ ତାଙ୍କୁ ସହିତ ମଧ୍ୟ ପରାମର୍ଶ ତାଙ୍କର ପରାମର୍ଶ ନିଏ ଆଉ ସେମାନେ ଯେଉଁ ଭଳି ଭାବରେ ମୋତେ କୁହନ୍ତି ଫୋନ୍ର ୟୁଜ୍ କରା କଡ଼ାଇବା ପାଇଁ ଶିଖାଇଥାନ୍ତି ସେଇ ଦୃଷ୍ଟିରୁ ମୁଁ ମୋର ଫସଲକୁ ବିକ୍ରୀ କରିବା ପାଇଁ ପୁରା ଭାବରେ ଚେଷ୍ଟା କରିଥାଏ